ମୁଁ ମୋର ଆଉ ଗୋଟେ ପଚାରି ବୁଝିଥିଲି ଯେ ଗୋଟେ ଜ୍ୟାକେଟଟା ଆଣିଥିଲା ସିଏ ବହୁତ ସୁନ୍ଦର ଲାଗିଥିଲା ଦେଖିବାକୁ ବି ଭଲ ଥିଲା କ୍ୱାଲିଟି ଭଲ ଥିଲା କିନ୍ତୁ ରେଟ୍ଟା ବହୁତ କମ୍ ଥିଲା ବହୁତ ସୁନ୍ଦର ଲାଗେ ଦେଖିଲାବେଳକୁ ତାକୁ ପଚାରିକି ବୁଝିଥିଲି ସେ କହିଲା ମୋତେ ମୁଁ ନଅଶହ ଟଙ୍କା ଦେଇଛି ବୋଲି କହିଥିଲା ମୁଁ ଯାଇକି ସେ ମଲରେ ଯାଇକି ପଚାରିକି ବୁଝିଲି ଭଲ କ୍ୱାଲିଟି ଥିଲା କିନ୍ତୁ କମ୍ ରେଟ୍ ଥିଲା ହଳଦିଆ କଲର ଜ୍ୟାକେଟଟା ବହୁତ ବଢ଼ିଆ ଲାଗୁଥିଲା ସେ ଆଣିଥିଲା ମୋ ସାଙ୍ଗ ଦୁଇ ତିନି ବର୍ଷ ହେଇଗଲା ଆଣିବା ବଟ୍ ସେ କଲର୍ଟା ଫେଡ଼ ହଉନିଁ କିନ୍ତୁ କ୍ୱାଲିଟି ଭଲ୍ ଅଛି ଏତେ କମ୍ ଦାମର ବାକି ଭଲ କ୍ଵାଲିଟି ମିଳିବାରୁ ବହୁତ ଭଲ ଲାଗୁଛି ସେଥିପାଇଁ ବୋଲି ମୁଁ ଆଉ ଦୋକାନ ମାନଙ୍କୁ ଯାଇକି ପଚାରି ବୁଝିଥିଲି କିନ୍ତୁ ସେ ଜ୍ୟାକେଟଟା ବିଷୟରେ ମୋତେ କହିଥିଲେ ଯେ ବହୁତ ରେଟ୍ ଚାରି ହଜାର ପାଞ୍ଚ ହଜାର ଏମିତି କହୁଥିଲେ କିନ୍ତୁ ମୁଁ ମଲରେ ଯାଇକି ପଚାରି ବୁଝିଲି କେବଳ ନଅଶହ ଟଙ୍କାରେ ମିଳୁଥିଲା ବହୁତ ଖୁସି ଲାଗିଲା ସେ ଜ୍ୟାକେଟଟା ଆଣିକି କାହିଁକିନା ନା କଲର୍ ବି ଫେଡ଼ ହେଉନି ନା କିଛି ନାହିଁ ବହୁତ ସୁନ୍ଦର ଜ୍ୟାକେଟ୍ ଏବଂ ସେ ଜ୍ୟାକେଟ ମୋ ସାଙ୍ଗମାନଙ୍କୁ ବହୁତ ବ୍ୟବହାର କରିସାରିଛନ୍ତି ତିନି ବର୍ଷ ହେଲାଣି କିଛି ବି ଖରାପ ହେଇନାହିଁ ସେଥିପାଇଁ ମୁଁ ମଧ୍ୟ ସେ ଜ୍ୟାକେଟଟା ଆଣିଲି ଆଉ ମଲରୁ ଯାଇକି ସେ ଜ୍ୟାକେଟ ଆଣିଲି ଆଉ ମୁଁ ବି ବ୍ୟବହାର କରୁଛି